ଚିତ୍ରାଙ୍କନ କରିବା ସମୟରେ ସାଧାରଣତଃ ରଙ୍ଗରେ ଚିତ୍ର ଅଙ୍କନ ହୋଇଥାଏ ସାଧାରଣତଃ ଚିତ୍ର ଅଙ୍କନ କରିବାକୁ ଗଲେ ବିଭିନ୍ନ ପ୍ରକାର ରଙ୍ଗ ଥାଏ କଳା ନାଲି ନୀଳ ଓ ହଳଦିଆ ବିଭିନ୍ନ ପ୍ରକାର ରଙ୍ଗ ଥାଏ କଳା ପେନସିଲ୍ ଧରି ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କରିଥାଏ ସେଥିରେ ଖାଲି ସମୟରେ ବସିବା ଫଳରେ ମୋ ମନକୁ ଯେଉଁ ଚିତ୍ର ଅଙ୍କନ କରିବାକୁ ଭଲ ଲାଗେ ମୁଁ ସେ ଚିତ୍ରଟି ନିଜେ କାଗଜରେ ଅଙ୍କନ କରିଥାଏ ବେଳେବେଳେ ଘର କାନ୍ଥରେ ବିଭିନ୍ନ ଠାକୁର ଚିତ୍ର ଅଙ୍କନ କରିଥାଏ କିନ୍ତୁ ସବୁ ଜିନିଷ ବା ସବୁ ରଙ୍ଗ ଗାଁ ଗହଳିରେ ମିଳେନା ଏସବୁ ବଜାରରୁ କିଣିବା ପାଇଁକି କଷ୍ଟସାଧ୍ୟ ହୋଇଥାଏ